ଆଜ୍ଞା ଆମେ ଭାରତୀୟ ଭାରତୀୟ ସଂସ୍କୃତି ଓ ତାର ମାନେ ପୁରାତନ ଜିନିଷକୁ ଆମେ ନେଇକି ବଞ୍ଚିବା ଉଚିତ କିନ୍ତୁ ଆଜିର ଯୁଗରେ ଏଇ ଯେଉଁ ଆଧୁନିକ ଯୁଗରେ ଲୋକ ମାନେ ଭାରତର ପୁରୁଣା ସଂସ୍କୃତିକୁ ଛାଡ଼ିକିରି ବର୍ତ୍ତମାନେ ଯେକୌଣସି ଗୋଟେ ପୂଜା ପର୍ବ ହେଲେ ଆମେ ଆଗରୁ ଲୋକ ମାନେ କେତେ ସୁନ୍ଦର ଠାକୁର କରି କଳସ ବୁଡ଼େଇ କେତେ ସୁନ୍ଦର ଭଜନ କରିକି ଠାକୁରଙ୍କୁ ଆଣୁଥିଲେ ବର୍ତ୍ତମାନ ଏ ଭଳିଆ କୁସଂସ୍କାର ହେଇଗଲାଣି ଯେ ସଂସ୍କୃତିର ସୁସଂସ୍କୃତି କି ବଦଳେଇକି ବର୍ତ୍ତମାନ କୁସଂସ୍କୃତିରେ ସେ ପରିଣତ କରି ସାରିଲେଣି ସବୁବେଳେ ଫେଶନ ଆକାରରେ ସେମାନେ ସବୁ ପୂଜା ପର୍ବକୁ ସେମାନେ ଫେଶନ ଆକାରରେ ନଉଛନ୍ତି ସେମାନେ କେବେ ଚାହୁଁ ନାହାଁନ୍ତି ଆମର ପୁରୁଣା ପ୍ରଥାକୁ ଚାଲିବା ଦ୍ବାରା ପୁରାତନରେ ପୁରାତନରେ କେତେ ସୁନ୍ଦର ଜିନିଷ ଅଛି ସେ ଜିନିଷକୁ ଆଜିର ପିଲା ମାନେ କେହି ଉପଲବ୍ଧି କରିପାରୁନାହାଁନ୍ତି ପୁରାତନ ଜିନିଷ ଗୁଡ଼ାକରେ ଯିଏ ପଢ଼ିଛି ସେ ହିଁ ଜାଣିଛି ତାର ଭିତର କଥା ବର୍ତ୍ତମାନ ଯୁଗରେ ନାଚ ଗୀତ ଡ୍ୟାନ୍ସ ଏଇ ସବୁ ଜିନିଷ କରିକିରି ସେମାନେ ସବୁ ପୂଜା ପର୍ବକୁ ପାଳନ କରୁଛନ୍ତି